ବୃତ୍ତିରେ ମୁଁ ଜଣେ କେଉଟ ଏବଂ ମାଛଧରିବା ମୋର ଛୋଟବେଳେ ହସଖୁସିରେ ଖେଳରେ ଧରୁଥିଲି କିନ୍ତୁ କେବେ ଯେ ସେ ବୃତ୍ତିରେ ପରିଣତ ହୋଇଗଲା ଏବଂ ମାଛ ଉପରେ ମୁଁ ପୂରାପୂରି ନିର୍ଭର ହୋଇଗଲି ମୁଁ ନିଜେ ବି ଜାଣିପାରିଲିନାହିଁ ମାଛ ଧରିବାପାଇଁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ରହିଛି ଯେପରିକି ଛଡ଼ି ମୁଗୁରା ଯେଉଁଟାକି ବାଉଁଶପାତିଆ କିମ୍ବା ନଡ଼ିଆ ବିଞ୍ଛରେ ତିଆରି ଏବଂ ଜାଲ ମଶୁରି ଇତ୍ୟାଦି ଛଡ଼ି ସାହାଯ୍ୟରେ କଣ ହୋଇଥାଏ ନା ଛଡ଼ିରେ ତା ଛୋଟ ବନିଶିରେ ଆମେ ଛୋଟ ମାଛକୁ ଲଗାଇ କିମ୍ବା କେରାଣ୍ଡି କିମ୍ବା ମାଟି ଭିତରୁ ଖୋଳିକି ଜିଆ ଇତ୍ୟାଦିକୁ ଆମେ ତା ଦେହରେ ଗୁନ୍ଥି ଗାଡ଼ିଆ ଭିତରକୁ ଛାଡ଼ିଥାଉ ଏବଂ ଆମେ ଆଶା ରଖିଥାଉ କି ବଡ଼ମାଛ ଏହାକୁ ଆକ୍ରମଣ କରିବ ଏବଂ ବଡ଼ମାଛ ଫସିଯିବ ଯାହାଫଳରେ ଆମେ ବଡ଼ମାଛ ବିକ୍ରିକରି ଅଧିକ ଲାଭବାନ ହୋଇପାରିବୁ ଆଉ ମାଛ ଉପରେ ଆମ ପୁରା ପରିବାର ନିର୍ଭର କରେ ମାଛ ନାହିଁ ତ ଆମ ଘର ପରିବାର ଚଳିପାରିବ ନାହିଁ ଆମଘରେ ଆଜି ଚୁଲି ଜଳିପାରିବ ନାହିଁ ଆମେ ଆଜି ଉପାସ ରହିଯିବୁ ଏବଂ ଯେତେବଳେ ବି ଆମେ ଜାଲ ସାହାଯ୍ୟରେ ଆମେ କୌଣସି ଗାଡ଼ିଆକୁ ଶୁଖାଇ କିମ୍ବା ଛୋଟନାଳ ଶୁଖାଇ ତାକୁ ତା ଦେହରେ ପାଣିକି ସବୁ ଅଲଗା କରି ପଙ୍କଠାରୁ ଆମେ ଜାଲ ଟାଣିକି ମାଛ ଧରିଥାଉ ଏବଂ ମୁଗୁରା ସାହାଯ୍ୟରେ ମଧ୍ୟ ମାଛ ଧରାଯାଏ ମୁଗୁରା ସାହାଯ୍ୟରେ ଛୋଟଛୋଟ ନାଳ ମଧ୍ୟରୁ ପଙ୍କ କାଢ଼ି ମାଛ ଧରିଥାଉ ଏବଂ ମାଛ ଗୋଟେ କଳା କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ମାଛ ଧରିପାରିବେ ନାହିଁ କାରଣ ମାଛଧରିବା ଶିଙ୍ଗି ନାମକ ଗୋଟେ ମାଛ ହଉଛି ଯାହାକୁ ସମସ୍ତେ ଧରିପାରିବେ ନାହିଁ ଏବଂ ମାଛ ଧରିବାପାଇଁ ଆମେ ବହୁତ ରାତିରାତି ଅନିଦ୍ରା ହୋଇଥାଉ ମାଛ ବିକି ସେଥୁରୁ ଯେଉଁ ଲାଭବାନ ଆମ ଯେତିକି ପଇସା ଆସେ ସେଇଥିରେ ଆମ ଘର ଚଳେ ମାଛ ଧରିବାପାଇଁ ବେଳେବେଳେ ଆମକୁ ସମୁଦ୍ର ମଝିକି ମଧ୍ୟ ଯିବାକୁ ପଡ଼େ ଡ଼ଙ୍ଗା ସାହାଯ୍ୟରେ ଝଡ଼ ତୋଫାନକୁ ଆମେ ନ ଭୟ ଭୟନକରି ଛାତିରେ ଦମ୍ଭ ରଖି ଯାଇଥାଉ ସମୁଦ୍ର ମଧ୍ୟକୁ ସମୁଦ୍ର ମଧ୍ୟ ଆଶଙ୍କା ତ ଥାଏ ଭୟର ଆଶଙ୍କା କିନ୍ତୁ ତାକୁ ବେଖାତିର କରି ଆମେ ମାଛ ଧରିବାକୁ ଯାଇଥାଉ କାରଣ ମାଛ ନଆସିଲେ ଘରେ ଚୁଲି ଜଳିପାରିବ ନାହିଁ ସମୁଦ୍ରରେ ଆମେ ଜାଲ ପକାଇ ସମୁଦ୍ରରେ ବଡ଼ବଡ଼ ମାଛ ଧରିଥାଉ